ହଁ ମୁଁ ଆମ୍ଭ ଗ୍ରାମର ଅଷ୍ଟପ୍ରହରୀରେ ଭୋଜି ରାନ୍ଧିବାର ସୁଯୋଗ ପାଇଥିଲି ଏହାକୁ ରାନ୍ଧି ଥିବାରୁ ଲୋକମାନେ ଖାଇ ସନ୍ତୋଷ ପ୍ରକାଶ କରିଥିଲେ ଏହାଦ୍ଵାରା ମୁଁ ନିଜେ ଆତ୍ମସନ୍ତୋଷ ଲାଭ କରିଥିଲି ଏହା ମଧ୍ୟରେ ଥିଲା ଖେଚୋଡ଼ି ଭାତ ଡାଲମା କୋବି ତରକାରୀ ଏବଂ ପନିର ପନିରଟିଏ ମୁଁ ପ୍ରଥମଥର ପାଇଁ ରାନ୍ଧିବାକୁ ପାଇଥିଲି ଏବଂ ଏହା ମଧ୍ୟ ଠିକ ଭାବରେ ରାନ୍ଧି ପାରିଥିବାରୁ ମୁଁ ଅଧିକ ଜ୍ଞାନ ସେ ବିଷୟରେ ପାଇଲି ଏହା ବାଦ୍ ଗ୍ରାମର ସମସ୍ତ ଲୋକମାନେ ଭଲ ସ୍ୱାଦିଷ୍ଟ ଖାଦ୍ୟ ହୋଇଥିବାରୁ କହିବାରୁ ମୁଁ ନିଜେ ମଧ୍ୟ ଆତ୍ମସନ୍ତୋଷ ଲାଭ କଲି